ଟ୍ରାକ୍ଟର ବହୁତ ପ୍ରକାରର ଟ୍ରାକ୍ଟର ଅଛି ଯେପରିକି ଅନ୍ୟାନ୍ୟ କମ୍ପାନୀ ଟ୍ରାକ୍ଟର ଅଛି ଦୁଇ ପ୍ରକାର ଟ୍ରାକ୍ଟର ହାଇଡ଼୍ରୋଲିକ୍ ଟ୍ରାକ୍ଟର ବା ନର୍ମାଲ୍ ଟ୍ରାକ୍ଟର ହାଇଡ଼୍ରୋଲିକ୍ ଟ୍ରାକ୍ଟରରେ ଯେକୌଣସି ଜିନିଷ ଆମେ ଅନ୍ଲୋଡ଼ କରିବାକୁ ପଡ଼ିନଥାଏ ତା ଆପେ ଅନ୍ଲୋଡ଼ ହୋଇଯାଇଥାଏ ଆଉ ନର୍ମାଲ୍ ଟ୍ରାକ୍ଟର ଯାହାକି ଆମେ ଲେବର କରିକି ଅନ୍ଲୋଡ଼ କରିଥାଉ ଏପରିକି ଟ୍ରାକ୍ଟର ଇତ୍ୟାଦି ଆମ କାମରେ ଲାଗିଥାଏ ଯେମିତିକା ଆମର ଚାଷ କାମ କାଦୁଅ କରିଥାଉ ହଳ କରିଥାଉ ଏମିତିକା ଆମ ଘର ପାଇଁ ମାଟି ଟାଣିଥାଉ ବିଲ ପାଇଁ ଖତ ପକାଇଥାଉ ଏମିତି ଇତ୍ୟାଦି ଜିନିଷ ଟ୍ରାକ୍ଟର କାମ ଦିଏ ଏମିତିକା ବିଡ଼ା ବୋହି ଥାଉ କାଦୁଅ କରିଥାଉ ବିଲରେ ଏମିତି ଅନ୍ୟାନ୍ୟ ଚାଷ ପନିପରିବା ପାଇଁ ବ୍ୟବହାର କରିଥାଉ କିମା ଇତ୍ୟାଦି ଅଲଗା ଜିନିଷ କରିଥାଉ ଟ୍ରାକ୍ଟର ହେଲା ନର୍ମାଲ୍ ଟ୍ରାକ୍ଟର ଯାହାକି ଆମେ ଲୋଡ଼୍ କରିଥାଉ ଲୋଡ଼୍ କରିଥାଉ ଯାହା ଜିନିଷ ଆମେ ଗୋଟେ କରିଥାଉ ଲେବର୍ ଦ୍ୱାରା କରିଥାଉ ହାଇଡ଼୍ରୋଲିକ୍ ଟ୍ରାକ୍ଟର ଯାହାକି ଆମେ ଲେବର୍ ଦ୍ୱାରା ଲୋଡ଼୍ କରିଥାଉ କିମ୍ବା ତାଙ୍କୁ ଓହ୍ଲାଇବାକୁ ପଡ଼ିନଥାଏ ସେ ତା ଆପେ ଅନଲୋଡ଼୍ ହୋଇଥାଏ ଏମିତିକା ଇଟା ପଥର ସିମେଣ୍ଟ ଇତ୍ୟାଦି ଜିନିଷ ଆଣିଥାଉ ଲୋଡ଼୍ କରି ଏମିତିକା ଲୋଡ଼ କରି ଆଣି ନର୍ମାଲ୍ ଟ୍ରାକ୍ଟରରେ ଅନଲୋଡ଼୍ କରିବାକୁ ପଡ଼େ ହାଇଡ଼୍ରୋଲିକ ଟ୍ରାକ୍ଟର ଅନଲୋଡ଼୍ କରିବାକୁ ପଡ଼ିନଥାଏ ତା ଆପେ ଅନଲୋଡ଼୍ ହୋଇଥାଏ